ଯଦି ମୋର କେହି ବନ୍ଧୁ ଓ ପରିବାର ମଧ୍ୟରୁ ମୋର କେଉଁ ଭାଇମାନେ କି ଭଉଣୀମାନେ ଯଦି କୌଣସି ପ୍ରକାରର କ୍ରୀଡ଼ାର ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି ତେବେ ମୁଁ ଆମ ଆଖପାଖ ଅଞ୍ଚଳରେ ଥିବା ପ୍ରଥମେ ସ୍ପୋର୍ଟସ ଏକାଡ଼େମୀ ଗୁଡ଼ିକରେ ଆଗ ପ୍ରଥମେ ଯୋଗାଯୋଗ କରିବି ଓ ସେଠାରେ ଥିବା ପ୍ରଶିକ୍ଷକମାନଙ୍କ ସହ କଥାବାର୍ତ୍ତା ହେବି କି କେଉଁ କେଉଁ ଖେଳ ନେଲେ ମୁଁ ଭଲସେ ଖେଳିପାରିବି ଆଉ ଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ ଆଦି ଲେବଲରେ ବି ମୁଁ ଖେଳିପାରିବି ସେହି ବିଷୟରେ ପଚାରିବି ଏବଂ ଆଖପାଖରେ ଯେମିତିକି ଭୁବନେଶ୍ୱରରେ ଆଉ କୌଣସି ଭଲ ତାଲିମପ୍ରାପ୍ତ ପ୍ରଶିକ୍ଷକ ଅଛନ୍ତି କି ନାହିଁ ମୁଁ ତା ବିଷୟରେ ବି ବୁଝିବି ଆଉ ବିଭିନ୍ନ ପ୍ରକାରର ସେହି ପ୍ରଶିକ୍ଷକମାନଙ୍କଠାରୁ ବିଭିନ୍ନ ପ୍ରକାରର କ'ଣ ସେହି କ୍ରୀଡ଼ାର କୌଶଳ ଓ ମୁଁ କେମିତି ଭଲ ଭାବରେ ସେଇଟା ଖେଳିବି ଏହିସବୁ ସୁବିଧାଗୁଡ଼ିକ ପଚାରି ତାଙ୍କଠାରୁ ଏହିସବୁ ଲାଭ ମୁଁ ଉଠାଇପାରିବି